ପଶୁପାଲନ ସ୍ଥାଇ ଭାବରେ କରିବାକୁ ହେଲେ ଏହାକୁ ଭଲ୍କରି ରଖବାର୍ ଲାଗି ସରକାର୍ କିଛି ସାହାଯ୍ୟ ଦେବାର୍ କଥା ତାର୍ ଗୁହାଲ୍ ବନେଇଁ ଦେବାର୍ କଥା ତାର୍ ଲାଗି ପଙ୍ଖା ଆଉ ଦାନାଫାନା ସବୁ ଦେବାର୍ ଲାଗି ଲୋନ୍ ପଛେ ଦଉ କିନ୍ତୁ ତାହାକେ ସାହାଯ୍ୟ କରିକିରି କରାଯାଉ ଯେ ସେମାନେ ଭଲ୍କିରି ରହିପାରବେ ଆର୍ ଭଲ୍କିରି ବଞ୍ଚିପାରବେ ଇଟା ଯଦି ସରକାର ଆମକୁ ଭଲ୍ କିରି ଦେଖି ଦେଖିକିରି ଦେବେ ଆମେ ଦୁଧ ମାଂସ କ୍ଷୀର ଇଟା ଆମେ ଉପଯୁକ୍ତ ଭାବରେ ପାଏଁମା ବାକି ତାର୍ ସୁବିଧା ଯଦି ଚାହେଁମା ଆମେ ନିଜେ ନିଜେ ବି ଭଲ୍କରି ଗୁଟେ ଗୁଟେ ଫାରମ୍ କରି ପରମା ଆଉ ଫାରମ୍ ବାବଦେ ସରକାର ଆମକୁ ବହୁତ୍ କିଛି ସାହାଯ୍ୟ ଦେଉଛନ୍ ସେଥିର୍ଲାଗି ଆମେ ସ୍ ଫାରମ୍ଟା ଖୋଲିକରି ରଖୁଛୁଁ